ହ୍ୟାଲୋ ମୁଁ ମନିଷା ବେହେରା କହୁଥିଲି କଟକରୁ ଆପଣ ସ୍ୱିଗି ର ମ୍ୟାନେଜର କହୁଥିଲେ କି ଆଜ୍ଞା ମୁଁ ଆପଣଙ୍କ ସ୍ୱିଗି ରୁ ଗୋଟେ ବିରିୟାନି ଅର୍ଡ଼ର କରିଥିଲି ଦେବାଶିଷ ହୋଟେଲରୁ କିନ୍ତୁ କୌଣସି କାରଣରୁ ମୋତେ ବାହାରକୁ ଯିବାକୁ ପଡ଼ିଲା ସେଥିପାଇଁ ମୁଁ ସେ ଅର୍ଡ଼ର ଟା ମାନେ କ୍ୟାନସେଲ କରିଦେଲି ତ ମୋତେ ଏ ସେଇ ମୁଁ ଫାଷ୍ଟ ଫୋନପେରେ ଦୁଇଶହଟଙ୍କା ପେ କରିଦେଇଥିଲି ଆପଣ ଖାଲି ସେଇ ମୋ ଫୋନପେ ନମ୍ବରରେ ଆଉଥରେ ସେ ପଇସାଟା ରିଟର୍ଣ୍ଣ କରିଦେଲେ ମୁଁ ଚିରଉପକୃତ ହେବି ଆଉ ମୋର ମାନେ ଉଁ ଅର୍ଡ଼ର ନମ୍ବରଟା ହଉଛି ଟୁ ଥ୍ରୀ ସିକ୍ସ ଏଇଟ ଆଉ ମୋ ଫୋନପେ ନମ୍ବରଟା ହଉଛି ସେଭେନ ଟୁ ଜିରୋ ଫାଇପ ଫୋର ନାଇନ ସେଭେନ ଟୁ ଡବଲ୍ ଥ୍ରୀ